ଓଡ଼ିଶାର୍ ଲୋକ୍ପ୍ରିୟ ସ୍ଥାନୀୟ ବ୍ୟାଣ୍ଡ୍ ବ୍ୟାଣ୍ଡ୍ ତ ବହୁତ୍ଟେ ଅଛନ୍ ମୁଇଁ କେହେନି ପାର୍ଟକୁୁଲାର୍ ବ୍ୟାଣ୍ଡ୍ର ନାଁ ନିଏ ନି ପାର୍ଟକୁୁଲାର୍ ଆର୍ଟିଷ୍ଟ୍ର ନାଁ ବାକି ଗୁଟେ ଯୁଡେ ହେଇଗଲେ ପ୍ରଜ୍ଞା ହୋତା ଅସୀମା ପଣ୍ଡା ଆହୁରି ଗୀତିକାର୍ ଉମାକାନ୍ତ ବାରିକ୍ ମଣ୍ଟୁ ଛୁରିଆ ଇମାନେ ମାନେ ହେଇଗଲେ ଇମାନେ ମାନେ ଓଡ଼ିଶାର ବହୁତ୍ ବଡ଼୍ ବଡ଼୍ ଗୋଟେ ବହୁତ୍ ବଡ଼୍ ବଡ଼୍ ଲୋକପ୍ରିୟ ସେମାନେ ଆର୍ଟିଷ୍ଟ୍ ସେମାନେ କଳାକାର ଏ ଆଉ ତାଙ୍କର୍ କଳାକେ ନେଇକି ମନୋରଞ୍ଜନ୍ ପାଇଁ ଓଡ଼ିଶାରେ କିଛି କମି ନାଇଁନ ଆଉ ସେମାନେ ବହୁତ୍ ହି ବଢ଼ିଆ ତାଙ୍କର୍ କାର୍ଯ୍ୟ କରୁଚନ୍ ଆଉ ଇମାନେ ଆମର ଏଣ୍ଟର୍ଟେନ୍ମେଣ୍ଟ୍ ଫିଲ୍ଡ୍କେ ନେଇକି ବହୁତ୍ ଆଗେ ବଢ଼ିଚନ୍ ତାଙ୍କରନୁ ପ୍ରେରିତ ହେଇକି ବହୁତ୍ ଲୋକ ଆଗ୍କେ ଯାଉଛନ୍ ଆଉ ସେମାନେ ବି ଟ୍ରାଏ କରୁଛନ୍ ସିଙ୍ଗିଙ୍ଗ୍ ଆଉ ସିଙ୍ଗିଙ୍ଗ୍ ଗୁଟେ ଏନ୍ତା ଜିନିଷ ଯେଟନା କିି ଆମର୍ ହେଲ୍ଥ୍ ସାଙ୍ଗେ ସାଙ୍ଗେ ଗଳା ସାଙ୍ଗେ ସାଙ୍ଗେ ଆମର୍ ସୋଲ୍ କେ କ୍ଲିଅର୍ କର୍ସି ଜେନ୍ଟାକି ବହୁତ୍ ହି ବଢ଼ିଆ ଜିନିଷ କର୍ବାର୍ ଲାଗି ଆଉ ସମସ୍ତେ ଇଟା କର୍ବାର୍